ହ୍ୟାଲୋ ହ୍ୟାଲୋ ହଁ ହଁ ପାଣି ପାଇପ୍ ମିସ୍ତ୍ରୀ କହୁଛି କ'ଣ ହେଇଛି ସେଇଟା ପାଣି ପାଇପ୍ କେଉଁଟା ତଳ ପଟ ଫାଟିଛି ନା ଉପର ପଟ ଫାଟିଛି ଉପର ପଟଟା ଆଚ୍ଛା ସେଇଟା ଟାଙ୍କି ପାଖରୁ ଯାଇଛି ତ ଆଚ୍ଛା ଟାଙ୍କି ପାଖରୁ ଆସିଛି ସେଇଟା ଦେଖିବା ତାକୁ ଦେଖିଲା ପରେ କହିପାରିବା ସେଇଟା ନୂଆ ଚେଞ୍ଜ ହେବ କି ସେଇଟା ଇଏ କରିବା ରିପ୍ୟାରିଂ କରିହେବ ଆପଣ କଣ ରିପ୍ୟାରିଂ କରିବାକୁ ଚାହୁଁଛନ୍ତି ନା ନୂଆ ଚେଞ୍ଜ କରିବାକୁ ଚାହୁଁଛନ୍ତି ନୂଆ ଚେଞ୍ଜ୍ କଲେ ପଡ଼ିଯିବ ଆଠ ହଜାର ଟଙ୍କା ବୁଝିପାରିଲେ କି ଆଉ ଯଦି ରିପ୍ୟାରିଂ ହେବ ତା'ହେଲେ କମ୍ ପଇସାରେ ହେଇଯିବ ଦୁଇ ହଜାର ଭିତରେ ହେଇଯିବ ସେଇଟା ଦେଖିଲେ ଆମେ ରେଟ୍ଟା ଠିକ୍ କହିବୁ ଆଉ କେତେ ଲୋକ ଲାଗିବ କ'ଣ କରିବେ ସେ ସବୁ ବି ଆମେ ଯାଇକିନା କହିବୁ ଦେଖିଲା ପରେ ଆପଣ କ'ଣ କହୁଛନ୍ତି ଆଜ୍ଞା ମଜୁରୀ ଆମର ଆଠ ଶହ ଟଙ୍କା ଲେଖାଏଁ ନିହାତି କେତେ ଜଣ ଲାଗିବେ ଆଗ ଜିନିଷଟା ଦେଖିଲା ପରେ କେତେ ଜଣ ଲାଗିବେ ଦୁଇ ଜଣ ଲାଗିବେ କି ତିନି ଜଣ ଲାଗିବେ ସେଇଟା ଦେଖିବାକୁ ପଡ଼ିବ କି ସେଠି କନେକ୍ସନ୍ ଅଲଗା ଚେଞ୍ଜ କରିକି ଦେବାକୁ ପଡ଼ିବ ବୁଝିପାରିଲେ କି ଯଦି ନୂଆ ଅଲଗା କନେକ୍ସନ୍ ଚେଞ୍ଜ କରିବ ସେଇଟା ପଡ଼ିଯିବ ସାତ ଆଠ ଦିନର କାମ ହେଇଯିବ ଆଉ ରିପ୍ୟାରିଂ କଲେ ଦୁଇ ଦିନରେ କାମ ସରିଯିବ ହ୍ୟାଲୋ ସେଇଟା ଦେଖିଲା ପରେ ଆପଣଙ୍କ ଜିନିଷଟା କେଉଁ ଜାଗାରେ ଫାଟିଛି କ'ଣ ହେଇଛି ସେଇଟା ନ ଦେଖିଲା ପର୍ଯ୍ୟନ୍ତ ଆମେ କେମିତି କହିବା ଆମକୁ ଯିବାକୁ ପଡ଼ିବ ସାର୍ ଆପଣଙ୍କ ଆଡ଼୍ରେସ୍ଟା କ'ଣ କହିଥିବେ ଆଡ଼୍ରେସ୍ଟା ମୁଁ ଲେଖିଦେବି ଆପଣଙ୍କ ନାଁ ଟା କ'ଣ କହିଥାନ୍ତୁ ଆପଣଙ୍କ ନମ୍ବରଟା କୁହନ୍ତୁ ଆଚ୍ଛା କେଉଁ ଜାଗାରେ ଆପଣଙ୍କ ଆଡ଼୍ରେସ୍ଟା ସୂତାହାଟରେ କେଉଁ ଜାଗାରେ ସୂତାହାଟ ତ ବହୁତ ବଡ଼ ଏରିଆ ନା କ'ଣ ଆପଣଙ୍କର ଆଚ୍ଛା ୟୁସୁଫ୍ ଟେଲର୍ ସାମ୍ନାରେ ନାହିଁ କି ଆଚ୍ଛା ମାନେ ଆପଣଙ୍କ ନାଁ ପଚାରିଲେ କହିଦେବେ ନା ନାହିଁ ଆପଣଙ୍କ କିଛି ନମ୍ବର ପ୍ଲେଟ୍ ହେରିକା ଲାଗିଛି ମାନେ ଲାଲା ଘର ପଚାରିଲେ କହିଦେବେ ତ ହଉ ହଉ ହଉ ଠିକ୍ ଅଛି ମୁଁ ଏଇଟା ଲେଖି ଦେଲି ମୁଁ ଯାଇକିନା ସନ୍ଧ୍ୟା ବେଳେ ପହଞ୍ଚିବି ଯାଇକି କଥା ହେବି ହେଲା ଦେଖିକି କାମ କେତେରେ ଖର୍ଚ୍ଚ ହେବ ମୁଁ କହିବି ରହିଲି